ମୁଁ ମୋ ଗୀତର ସ୍ୱର ଏବଂ ତାଳକୁ ଦେଖି ଗତିଶୀଳତାକୁ ମାପିଥାଏ କେଉଁଠି ଅଧିକ ହବ କେଉଁଠି ଅଧିକ ଗତି କରିବ କେଉଁଠି କମ୍ କରିବ ତାହା ଗୀତର ସ୍ୱର ଏବଂ ତାଳ ଅନୁଯାୟୀ ଅନ୍ତର୍ଭୁକ୍ତ କରିଥାଏ ଏବଂ ଯେଉଁ ଶବ୍ଦଗୁଡ଼ିକ ଅର୍ଥପୂର୍ଣ୍ଣ ଅଟେ ଏବଂ ସୁଉଚ୍ଚାରିତ ହେଉଥିବ ସେହିପରି ଶବ୍ଦ ସୁମଧୁର ଶବ୍ଦ ମୁଁ ମୋ ଗୀତରେ ଅନ୍ତର୍ଭୁକ୍ତ କରିଥାଏ ଏବଂ ଏହାକୁ ଏମିତି ବ୍ୟାଖ୍ୟା କରି ଯେମିତି ବୁଝିବା ପାଇଁ ସହଜ ହେଉଥିବ ଏବଂ ଲୋକମାନଙ୍କୁ ମଧ୍ୟ ବହୁତ ଭଲ ଲାଗିବ ଏବଂ ଏହା ସହିତ ଲୋକମାନଙ୍କୁ ଓ କିଛି ନୂତନ ଶିକ୍ଷା ଦେଉଥିବ ଏହିପରି ଗୀତ ମ୍ ଗୀତରେ ମୁଁ ମୋର ଗତିଶୀଳତା ଶବ୍ଦ ବ୍ୟାଖ୍ୟାକୁ ଅନ୍ତର୍ଭୁକ୍ତ କରିଥାଏ